ହ୍ୟାଲୋ ଆପଣ କାର୍ ଡ୍ରାଇଭର ରମେଶ ଭାଇ କହୁଛନ୍ତି କି ମୁଁ ରୀତା ସ୍ଵାଇଁ କହୁଥିଲି ଆପଣ ମୋତେ କାଲି ରାତି ବାରଟାରେ ଭୁବନେଶ୍ଵରରୁ ଆଣି ଜଟଣୀରେ ମୋ' ଘରେ ସୁରକ୍ଷିତ ଭାବରେ ଛାଡ଼ିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଅଛି